ହଁ କ'ଣ କହୁଥିଲ ଯେଉଁ ଆମର ଗଣେଶ ପୂଜା ଅଛି ଆଗକୁ ହ୍ୟାଲୋ ହଁ ସେସବୁ ବର୍ଷ ହେଉଛି ସେମିତି କରିବା ପିଲାମାନଙ୍କୁ କହିକି ଯାହା ଯେମିତି ଆଦାୟ କରି ପିଲାମାନେ କେମିତି କ'ଣ ସବୁ ପୂଜା କରିବେ ପ୍ରିପ୍ୟାରେସନ୍ କେମିତି କରିବେ ସେଟା ଗୋଟେ ମିଟିଙ୍ଗ କରି ଆଲୋଚନା କରିବାକୁ ପଡ଼ିବ ପିଲାମାନେ ତ ନାହିଁ ଆଲୋଚନା ତ ତୁମେ ନଥିଲ ବୋଲି ଆଲୋଚନା କିଛି ହେଇନି ଯେ ଆଲୋଚନା କରିବା ପିଲାଙ୍କୁ ଡାକିକି ଆଉ ପଇସା କଥା ଏବେ ତ ସବୁ ଜିନିଷର ରେଟ୍ ମୂର୍ତ୍ତିଟିଏ ଆଣ ବି ଟଙ୍କା ପାଞ୍ଚ ହଜାରରୁ ଭଲ ମୂର୍ତ୍ତି ହେଇପାରୁନି ଗୋଟେ ଆମେ ସ୍କୁଲରେ କରିବା ମାନେ ଆମର ଗୋଟେ ମୂର୍ତ୍ତିଟା ବଡ଼ ମୂର୍ତ୍ତି ଦରକାର ନା ନାହିଁ ମିନିମମ୍ ପାଞ୍ଚ ହଜାର ଟଙ୍କା ଦରକାରେ ତା'ପାଇଁ ଭୋଜି ଭାତ ପନିପରିବା ସବୁ ରେଟ୍ ତ ବଢ଼ିଗଲାଣି ଯିଏ ବି ରୋଷେଇ କରିବ ତା'ର ବି ରେଟ୍ ବଢ଼ିଗଲାଣି ସେଇ ଅନୁସାରେ ସବୁକୁ ଲକ୍ଷ୍ୟ ରଖିକି ପିଲାଙ୍କ ପାଇଁ ଚାନ୍ଦା କରିବାକୁ ପଡ଼ିବ ତା'ପରେ ସ୍କୁଲରେ ଡେକୋରେଟ୍ କରିବାକୁ ପଡ଼ିବ ଟିକେ ସେଇ ଅନୁସାରେ ଗୋଟେ ମିଟିଙ୍ଗର ଆୟୋଜନ କରି ଛୁଆଙ୍କୁ କହିବା ଏତିକି ଏତିକି ପଇସା ଦେବାକୁ ପଡ଼ିବ ତା'ପରେ ଯେଉଁମାନେ ସବୁ ଟିକେ ଗରିବ ଶ୍ରେଣୀର ପିଲା ଥିବେ ତାଙ୍କ ପାଇଁ କିଛି କାଟି ଦେବା ନା କ'ଣ କହୁଛ ନାହିଁ ନାହିଁ ନାହିଁ

ନାହିଁ ନାହିଁ ଆମ ହଁ ପାଞ୍ଚଟା କ୍ଲାସ୍କୁ ନେଇକି ଆମର ଯେଉଁଠୁ ହଉଚି ପାଞ୍ଚଟା କ୍ଲାସ୍ରେ ସବୁ ପିଲା ମିଶିଲା ବେଳକୁ ନିହାତି ପଚାଶ ଷାଠିଏ କି ସତୁରୀ ପିଲା ହେବେ ନା ଆଉ ପୁରା ଛୋଟ ମୂର୍ତ୍ତିଟେ ଆଣିଲେ ଗୋଟାଏ ସ୍କୁଲର ଇଏ ରହିବ ନାହିଁ ନା

କାଲି ପିଲାମାନଙ୍କୁ ଡାକିକି କହି ଦେବା ପିଲାମାନଙ୍କୁ କହିଦବା ଆମ ଟିଚର୍ ମାନଙ୍କ ବିଷୟରେ ଗୋଟେ ମିଟିଙ୍ଗ୍ କରିଦେବା କରିକି ସେଇ ଅନୁସାରେ କ'ଣ କେମିତି ହବ ପୂଜା ଆଗରୁ ଆମକୁ ସବୁ କରିବାକୁ ପଡ଼ିବ ନା ତା'ହେଲେ କାଲି ଟିଚର୍ ମାନଙ୍କ ସହିତ ତୁମେ କଥା ହେଇଯାଅ ଟିଚର୍ ମାନଙ୍କ ସାଙ୍ଗେ କଥା ହୁଅ ପିଲାମାନଙ୍କୁ ଆମେ କ୍ଲାସ୍ରେ କହିଦେବା ଏତିକି ଲେଖା ଚାନ୍ଦା ହେଇଛି କି ଏଇ ଟାଇମ୍ରେ ଆସିବ ପୁଷ୍ପାଞ୍ଜଳି ଦିଆହବ କି ଏଇ ଟାଇମ୍ରେ ଏକା ଖାଇବା ପିଇବା ହବ ସବୁ ପିଲାମାନଙ୍କୁ ଜଣାଇ ଦେବା ଆଉ ସାର୍ କାଲି ସାର୍ ଅଲଗା ସାର୍ ମାନଙ୍କ ସହିତ ତୁମେ କଥା ହୁଅ ତା'ପରେ ମୋତେ ଜଣାଇବେ ଯାହା କରିବେ ଆଉ ରହୁଛି ହଉ ଠିକ୍ ଅଛି ନ ହେଲେ କଥା ହୁଅ କଥା ହେଇକି ମୋତେ ଜଣାଇଲେ ଯାହା କରିବା ଆଗକୁ ନହେଲେ ସାର୍ ମାନଙ୍କ ସହିତ କଥା ହେବା ଆଉ ହଉ ରଖୁଛି